ଗଣିତ ଆଉ ବିଜ୍ଞାନ ବହୁତ କଷ୍ଟକାରୀ ଏହା ପାଇଁ ଆମେ ଟ୍ୟୁସନ୍ ମଧ୍ୟ ନେଲୁ ଏଇଟା ବହୁତ କଷ୍ଟକାରୀ କାହିଁକିନା ଟ୍ୟୁସନ୍ ଯଦି ଆମେ ନ ନେବୁ ହେଲେ ବୁଝିପାରିବୁ ନାହିଁ ସେଥିପାଇଁ ଆମେ ଟ୍ୟୁସନ୍କୁ ଆମେ ଗଲୁ ବୁଝିଲୁ ସେଥିପାଇଁ ଆମକୁ ଟ୍ୟୁସନ୍ ଦରକାର୍ ଗଣିତ ଆଉ ବିଜ୍ଞାନ ବହୁତ କଷ୍ଟକାରୀ